ଆପଣ ଆପଣଙ୍କ ବୟସ୍କ ପଡ଼ୋଶୀଙ୍କ ଆଧାର କାର୍ଡ଼୍ ଯାଞ୍ଚ କରିବାରେ ସାହାଯ୍ୟ କରିପାରିବେ କି ଆବେଦନ କରିବାରେ ସାହାଯ୍ୟ କରିପାରିବେ କି ହଁ କିନ୍ତୁ ପଞ୍ଜୀକରଣ ପାଇଁ ତାକୁ କେଉଁଠାକୁ ନେବାକୁ ହେବ ତାହା ତାହା ଆପଣଙ୍କ ନିଶ୍ଚିତ ଆବେଦନ ଭାବନ୍ତୁ ଯେ ଯେ ଆପଣଙ୍କ ପରିବାରଙ୍କ ସଦସ୍ୟଙ୍କ ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଛନ୍ତି ପଞ୍ଜୀକରଣ ପାଇଁ ପଞ୍ଜୀକରଣ ପାଇଁ ବୟସ୍କ ପଡ଼ୋଶୀଙ୍କ ଆବେଦନ ନେବା ପାଇଁ ନିକଟ ପାଇଁ ନିକଟମ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଜିବାରେ ସହାୟତା ମାଗୁଛନ୍ତି

ସର୍ବୋତ୍ତମ ଉପାୟ ବିଷୟ ବିଷୟରେ ଆଲୋଚନା କରୁଛନ୍ତି ହଁ ଆଜିକାଲି ଆଧାର କାର୍ଡ଼୍ ଯାଞ୍ଚ କରିବାରେ ସାହାଯ୍ୟ କରୁଛନ୍ତି ଯେମିତିକି କମ୍ପୁଟର୍ ମାଧ୍ୟମରେ ବି ହେଉଛିି ଆଉ ପୋଷ୍ଟ୍ ଅଫିସ୍ରେ ମଧ୍ୟ ଆଧାର କାର୍ଡ଼୍ ଯାଞ୍ଚ କରିବାରେ ସାହାଯ୍ୟ ମିଳୁଛି ଏବଂ ଜନସେବା କେନ୍ଦ୍ରରେ ମଧ୍ୟ ଆଧାର କାର୍ଡ଼୍ ସାହାଯ୍ୟ ମିଳୁଛି